ମୁଣ୍ଡବିନ୍ଧା ଭଲ କରିବା ପାଇଁ ଘରୋଇ ଉପଚାର ହେଉଛି ଗରମ ପାଣି ଟିକେ କରି ଗରମ ପାଣି ଟିକେ ଅମୃତାଜନ କି ଭିକ୍ସ ଯାହା ଥିବ ଆପଣଙ୍କ ପାଖରେ ଟିକେ ଗରମ ପାଣି ପକାଇ ନିଶ୍ୱାସ ର ବାମ୍ଫ ନବା ବାମ୍ଫ ନବା ଦ୍ୱାରା ଆମ ମୁଣ୍ଡକୁ ଆରାମ ମଳିଥାଏ ଆଉ ଗରମ ପାଣିକୁ ଟିକେ ଗରମ କରିକି ତା ଦେହରେ ଟିକେ ଅଳ୍ପ ଟିକେ ଭିକ୍ସ ହଉ ଅମୃତାଜନ ହଉ ପକାଇକି ଆମେ ତାକୁ ଶୁଙ୍ଗିବା ଶୁଙ୍ଗିବା ଦ୍ୱାରା ମୁଣ୍ଡ ବିନ୍ଧା ଭଲ ହେଇଯାଇ ଥାଏ କି ନାକରେ କିଛି ଥଣ୍ଡା ପାଣି ନାକ ପଟେ ନବା ଦ୍ୱାରା ମୁଣ୍ଡକୁ ପାଣି ଉଠି ଯାଇଥାଏ ଓ ମୁଣ୍ଡ ଥଣ୍ଡା ହେଇଯାଇ ଥାଏ ମୁଣ୍ଡ ବିନ୍ଧା ଭଲ ହେଇଯାଇ ଥାଏ ଆମେ ଏମିତି କରି କିଛି ଘରୋଇ ଉପଚାର କରି ଆମେ ମୁଣ୍ଡ ବିନ୍ଧାକୁ ଭଲ କରିପାରିବା ଗଲେ ନିହାତି ବେଶୀ ମୁଣ୍ଡ ବିନ୍ଧା ହେଉଛି ତା'ହେଲେ ଆମେ ମୁଣ୍ଡରେ ଥଣ୍ଡା ପାଣି ଟିକେ ଦେଇ ଢାଳି ଦବା କି ମୁଣ୍ଡ ଟିକେ ଧୋଇଦବା ତା'ହେଲେ ମୁଣ୍ଡକୁ ବି ଆହୁରି ଆରାମ ମିଳିବ ଗଲେ ଗୋଟମା ନଡ଼ିଆ ଗଛର ଯେଉଁ ଗୋଟମା ଥାଇ ତାକୁ ଘୋରିକି ଆମେ ସେୟାକୁ ମଥାରେ ଲଗାଇଲେ ମୁଣ୍ଡବିନ୍ଧା ବି ମଧ୍ୟ ଭଲ ହେଇଯାଇ ପାରିବ ଏମିତି କିଛି ବହୁତ ଘରୋଇ ଉପଚାର ଅଛି ଯାହାଦ୍ୱାରା ମୁଣ୍ଡବିନ୍ଧା ଭଲ ହେଯାଇ ପାରିବ ତେଣୁକରି ଆମେ ସବୁ ଘରୋଇ ଉପଚାରକୁ ଆଗ ପ୍ରୟୋଗ କରିବା ତା'ପରେ ଯାଇଁକି କରିବା ଗୋ ସବୁଠୁ ଭଲ ଉପାୟ ହେଉଛି ଗରମ ପାଣିରେ ଟିକେ ଭିକ୍ସ କି ଅମୃତାଜନ ପକାଇ ତାକୁ ନିଶ୍ୱାସ ନେବା ଦ୍ୱାରା ମୁଣ୍ଡକୁ ଆମକୁ ବହୁତ ଆରାମ ମିଳି ଥାଏ ଏହି ଉପାୟଟି ଘରୋଇ ଉପଚାର କରିବା କଥା